ମୋତେ ଓଡ଼ିଆ ଭାଷା ପଢ଼୍ବାର୍ ଲାଗି ଭଲ୍ ଲାଗ୍ସି ପୁରା ଗୁଟା ଗୁଟା ପଡ଼ିଦସି କିନ୍ତୁ ତାର୍ ବାଖ୍ୟଟା ଠିକ୍ ନିଥାଏ ଉକୁଲିଆ ଉଲିଆ ଅଲଗା ଅଲଗା ହୋଇ ଆସି କିନ୍ତୁ ଲେଖ୍ବାର୍ ଲାଗି ବି ଲହନ ଲାଗେ ଘି ପଢ଼୍ବାର୍ ଲାଗି ବି ଲହନ ଲାଗେ କିନ୍ତୁ ତା'ର୍ ଓଡ଼ିଆଟା

ଫୁଲ୍ ଫୁଲ୍ ପୁରା ପଢ଼୍ବାର୍ ମନ ଲାଗ୍ସି ଆରୁ ଫୁଲ୍ ମାର୍ବିଲ ହେସି କିନ୍ତୁ ଟିକେ ନି ହୁଏ ହେନ୍ଲା ବୋଲେ ତାକର ପ୍ରିଣ୍ଟ୍ଟା ଟେଢ଼ା ମେଢ଼ା ଟେଢ଼ା ମେଢ଼ା ହେଇଦବା ଯେନ୍ତାକି ଲେଖା ହେଇଥିବା ବାଲକ୍ ବାଲକ୍ କ ଲେଖାାଇଦବା ବାଲକ୍ ଖା ଲେଖା ହେଥିସି ହେନ୍ତା ହେଇସି ଯେ ମୁଁ ପଢ଼୍ବାର୍ ନି ଟିକେ ପସନ୍ଦ ଲାଗେ ତାପରେ ଓଡ଼ିଆ ଭାଷା ଟିକେ ଭି ମତେ ଅନ୍ ଲାଗ୍ସି କିନ୍ତୁ ବ୍ୟାକ ପଢ଼୍ବାର୍ ଲାଗି ହେ ଗୁଟେ ହେ ଗୁଟେ କାରଣ ଲୁଁ ପଢ଼୍ବାର୍ ଲାଗି ମୋତେ ମନ ଲାଗେ